ଯେମିତିକି ଆପଣ ଦେଖନ୍ତୁ ପିଲାଦିନେ ଆମେ ବହୁତ ଗୁଡ଼ାଏ ଖେଳ ଖେଳୁଥିଲି ତ ଯେମିତିକି ବ୍ୟାଡ଼ମିଣ୍ଟନ୍ ତା'ପରେ ଦୌଡ଼ି ଖେଳ ତାପରେ କ୍ରିକେଟ୍ ତାପରେ ଦାଣ୍ଡିଆ ଖେଲ ଏସବୁ ଖେଳ ଆମେ ବହୁତ ଖେଳୁଥିଲୁ ପିଲାଦିନେ ତୁମକୁ ଏସବୁ ବହୁତ ପସନ୍ଦ ମୋତେ ମୁଁ ସବୁବେଳେ ସେଇଟା ଖେଳୁଥିଲି ପିଲାଦିନେ ଏବେ ବି ସେ ଖେଳୁଛି କି ଆଉ ମତେ ସବୁଦିନ ସେଟା ରହିବ ମୋର ମୋତେ ବହୁତ ଭଲ ଲାଗେ ସେ ଗୋଲାପ ପାକ ଦାଣ୍ଡିଆ ତାପରେ ବ୍ୟାଡ଼ମିଣ୍ଟନ୍ କ୍ରିକେଟ୍ ଏସବୁ ମୋତେ ବହୁତ ପସନ୍ଦ ଆଉ ଖୋଖୋ ବି ଖେଳୁଥିଲି ମୁଁ ଖୋଖୋ ମୋର ପ୍ରିୟ ଖେଳ ମୁଁ ସବୁବେଳେ ସେଇଟା ଖେଳୁଥିଲି ଖୋଖୋ ତ ଆଉ କବାଡ଼ି ବି ଭଲ ଲାଗେ ମୋତେ ମୋତେ କବାଡ଼ି ବି ଭଲ ଲାଗେ ଆମେ ମୋ ସାଙ୍ଗମାନେ ଖେଳୁଥିଲେ କବାଡ଼ି ତ ମୁଁ ସେଟା ପସନ୍ଦ କରେ କିନ୍ତୁ ମୋତେ ବେଶୀ ଖୋଖୋ ଭଲ ଲାଗେ ମୁଁ ସବୁବେଳେ ଖେଳୁଥିଲି ଏବେ ବି ଖେଳୁଛି ମୁଁ ମୋତେ ବହୁତ ପସନ୍ଦ ସେଇଟା